ହଁ ମୁଇଁ ଏଇଟା ତାମାନେ ଯେମିତି ଦେଖିଲି ନ୍ୟୁଜ୍ରେ ତାମାନେ ମୋବାଇଲ୍ତେ ମୁଁ ଦେଖିଛେ ଆଉ ଯେତେବେଳେ ଏ କଲିଁ ପସନ୍ଦ କରିଛେଁ ଆଉ ମୋର ଜନ୍ମ ଦିନ୍ର ସେ ପକାଲି ଯେତେବେଲେ ସେଇଟା ତାମାନେ ବାହାରିଲା ଆରେ ତାକେ ମୁଇଁ ଲୋକବାକ ଡାକି କି ମୋର ବନ୍ଧୁବାନ୍ଧବଙ୍କୁ ଇଏ କରି କି କେକ୍ କାଟି କିରି ସମସ୍ତ ଲୋକଙ୍କୁ ମୋର ଜନ୍ମ ଦିନ୍ର ଭାଷଣ ଏ ଉଦ୍ଘାଟନ କଲି ଆଉ ସେଥିରେ ଦେଖି ଦେଇ କିରି ମୋବାଇଲ୍ ତି ଦେଖିଲି ଯେ ବହୁତ ଖୁସି ଲାଗିଲା ଆଉ ତାମାନେ ସେଇଟା ମୁଇଁ ସମସ୍ତ ଦେଖିଲି ସାରା ମୋର ଫଟୋ ମୋର ଜନ୍ମ ଦିନ୍ଟା ସାରା ଭାରତର ଲୋକ ଦେଖିଲେ ମୋତେ ବହୁତ ଖୁସି ଲାଗିଲା ଆରେ ମୁଇଁ ସେଥିର୍ ଲାଗି ତାଙ୍କର୍ ଲୋକଙ୍କୁ ଭୋଜି ଭାତ ଦେଇ କିରି ତା ନା ଖାନା ପିନା ସବୁ କରେଇ କିରି ତା ମାନେ ମଜଭୁତ୍ରେ ସମସ୍ତେ ଖୁସି ହେଇ କିରି ମୋର ଘରୁ ଗଲେ ନହେଲେ ମୁଇଁ ସେଥିଲାଗି ବହୁତ୍ ଆନନ୍ଦିତ ହୋଇ କି ରହି ଅଛେ